ହ୍ୟାଲୋ ସାର୍ ଆପଣ କ'ଣ ନିଶା ହୋଟେଲ୍ରୁ କହୁଛନ୍ତି କି ସାର୍ ଯଦି ଆପଣ ନିଶା ହୋଟେଲ୍ରୁ କହୁଛନ୍ତି ତା'ହଲେ ମୁଁ ଗୋଟେ ପ୍ଲେଟ୍ ଚିଲ୍ଲି ଚିକେନ୍ ଅର୍ଡ଼ର୍ କରିବାକୁ ଚାହେଁ ସାର୍ କାହିଁକି ନା ମୁଁ ଭାରି ଭୋକିଲା ଅଛି ସାର୍ ଆଉ ଏବେ ମୋତେ ମୋର ପସନ୍ଦର ଖାଦ୍ୟ ଖାଇବାକୁ ଇଚ୍ଛା ହେଉଛି କାହିଁକିନା ସାର୍ ମୁଁ ଚାରି ଦିନ ପାଇଁ ବାହାରକୁ ଯାଇଥିଲି ତ ସେଥିପାଇଁ ଏବେ ମୋ କାମରୁ ଫେରିଛି ତ ଏବେ ତ ମୁଁ ମୋ ପସନ୍ଦର ଖାଦ୍ୟ ଗୁଡ଼ାକ ତିଆରି କରିିବି ପାରିବିନି ସାର୍ ସେଥିପାଇଁ ମୁଁ ଆପଣଙ୍କ ହୋଟେଲ୍ରୁ ଅର୍ଡ଼ର୍ କରିବାକୁ ଚାହେଁ ସାର୍ ତ ସାର୍ ମୋ ମୋର ପସନ୍ଦର ଖାଦ୍ୟ ହେଉଛି ଚିଲ୍ଲି ଚିକେନ୍ ବିରିୟାନୀ ମଟନ୍ ଏବଂ ରସଗୋଲା ଏସବୁ ଖାଦ୍ୟ ତ ମୁଁ ନିଜେ ତ ତିଆରି କରିପାରିବିନି ସାର୍ ଏବେ ସେଥିପାଇଁ ଏ ଏସବୁ ଖାଦ୍ୟ ମୁଁ ଆପଣଙ୍କ ହୋଟେଲ୍ରୁ ଅର୍ଡ଼ର୍ କରିବାକୁ ଚାହେଁ ସାର୍ ତ ସାର୍ ଡେଲିଭରିର ତାରିଖ ହେଉଛି କୋଡ଼ିଏ ତିନି ଦୁଇହଜାର ଚବିଶି ଏବଂ ସମୟ ଦୁଇଟା ପନ୍ଦର ମିନିଟ୍ ତ ସାର୍ ଏବେ ଏହିସବୁ ଖାଦ୍ୟକୁ ମୁଁ ଯେଉଁ ଏଇ ସମୟଟା ଦେଲି ଏ ତାରିଖରେ ମୋ ପାଖକୁ ପହଞ୍ଚାଇ ଦେବେ ତ ସାର୍ ତ ସାର୍ ମୁଁ କ'ଣ କହୁଥିଲି କି ଯଦି ମୁଁ ଏଇ ଚାରିଟି ଏ ଚାରି ପାଞ୍ଚଟି ଖାଦ୍ୟ ତ ନଉଛି ନା ସାର୍ ତ କ'ଣ ଏଥିରେ କ'ଣ ଡିସକାଉଣ୍ଟ ମିଳିବ କି ସାର୍ କାହିଁକି ନା ଆପଣଙ୍କ ହୋଟେଲ୍ରେ ତ କିଛି ଗୋଟେ ଅଧିକ ସାମାନ ସାମାନନେଲେ ତ କିଛି ଡିସ୍କାଉଣ୍ଟ ମିିଳୁଥିବ ନା ସାର୍ ତ ଯଦି ମିଳୁଛିି ତାହେଲେ ମୋତେ କୁହନ୍ତୁ ସାର୍ ହଉ ସାର୍ ଠିକ୍ ଅଛି ସାର୍ ତ ଏହି ଡେଟ୍ ଏହି ସମୟରେ ମୋ ପାଖକୁ ପହଞ୍ଚାଇ ଦେବେ ତ ସାର୍ ହଉ ଠିକ୍ ଅଛି ସାର୍ ହଉ ସାର୍ ତା'ହେଲେ ଏବେ ରହୁଛି ସାର୍ ହଉ ସାର୍ ଥ୍ୟାଙ୍କ ୟୁ ସାର୍